ଗାଁ ମାନଙ୍କରେ ବିଭିନ୍ନ ପ୍ରକାର ଖେଳ ଖେଳସନ୍ ଆମର ଗାଁରେ ବେଶୀ କରି କ୍ରିକେଟ ଫୁଟବଲ କବାଡ଼ି ଇଟା ଖେଳସନ୍ ଯାଦ୍ୱାରାକି ଲୋକମାନେ ତାଙ୍କର ଫ୍ରୀ ଟାଇମ୍ ପାଏଲେ ଖେଳ ଦେଖି ଆଏସନ୍ ତାଙ୍କ ଖୁସିରେ ସେମାନେ ଦେଖ୍ସନ୍ ସେମାନେ ଜାଣି ପାର୍ସନ୍ ଯେ କେନ୍ ଖେଳ କେନ୍ତା ଖେଳଲେ କାଣା ହେବା ବୋଲିକିରି ଆଉ ତାଙ୍କର୍ ଛୁଆମାନଙ୍କୁ ବି ସେ ଖେଲ୍ ଲାଗି ବଟାସନ୍